ହଁ ମୁଁ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବି ଗୋଟେ ହେଉଛି ଓଡ଼ିଶା ଗୋଟେ ହେଉଛି ମହାରାଷ୍ଟ୍ର ଗୋଟେ ହେଉଛି ପଶ୍ଚିମବଙ୍ଗ ଗୋଟେ ହେଉଛି ଉତ୍ତରାଖଣ୍ଡ ଏବଂ ଆଉଗୋଟେ ହେଉଛି ତେଲେଙ୍ଗାନା